ଏହି କ୍ଷମତାରେ ଏହା ଆମକୁ ଅପୂର୍ବ ସୁବିଧା ଦକ୍ଷତା ଏବଂ ସୁଯୋଗକରଣ ଯୋଗାଇଥାଏ ଯାହା ଆମକୁ ଅଧିକ ସାହାଯ୍ୟ କାମ କରିବା ଦୀର୍ଘ ଦୂରରୁ ମଧ୍ୟ ଯୋଗାଇ ଯୋଗାଇ କରିବାକୁ ଏବେ ଏବଂ ଆମ ଆଙ୍ଗୁଠିରୁ ଅନେକ ତଥ୍ୟ ପାଇବା ପାଇଁ ଏହା ଅନେକ ଲାଭ ଅଛି ଯାହା ଆମ ଜୀବନରେ ଅଧିକ ଆରାମ ଦାୟିତ୍ୱ ଉତ୍ପାଦନକାରୀ ଏବଂ ଉପଭୋଗ୍ୟ କରିଥାଏ ଅଧିକ ଛାତ୍ରଛାତ୍ରୀ ବିଏ ପାଠ୍ୟକ୍ରମ କରିବାକୁ ପସନ୍ଦ କରନ୍ତୁ ଜଣେ ଏମ୍ଏ ପାଠ୍ୟ କରିବାକୁ ଏହା ଚାକିରୀ ପାଇଁ ଆବେଦନ କଲେ ଏହା ଅବଶ୍ୟ ଶିକ୍ଷା କ୍ଷେତ୍ରରେ କ୍ୟାରିୟର୍ ମଧ୍ୟରେ ଖୋଲି ଯାଇଥାଏ